ପ୍ରଥମେ ଲୋକମାନେ କେନ୍ତା କରି ରହୁଥିଲେ ଚାଷ କାଁଣା କଲକାରଖାନା କାଁଣା ଖାଇବାର୍ ଧାନ୍ କାଁଣା କିଛି କିଛି ନା ଜାନୁଥିଲେ ସେମାନେ ବେଲେ ଧୀରେ ଧୀରେ କରି ସେମାନେ ସବୁ ଶିଖ୍ବାର୍ କେ ଗଲେ ଶିଖ୍ବାର୍ କେ ଗଲେ ଯେ ଚାଷ୍ କେନ୍ତା କରି କର୍ସନ୍ ବଲଦ୍ ଆନିଲେ ନଙ୍ଗଲ ଆନିଲେ ଯୁଆଡ଼ି ଆନିଲେ ଏ ସବୁ ଆନିକରି ଓ ତାକର୍ ନିଜେ ନିଜେ ବୁଦ୍ଧି ଶିଖିକରି ଚାଷ ବାଡ଼ି କଲେ ପାଠସାଠ ପଢ଼ିଲେ ତା'ର୍ ପରେ କେନ୍ତା କରି ଚାଷ୍ କଲେ ଆମର ଚା ଧାନ୍ ହେବା ବୋଲିକରି ସେମାନେ ଭାବ୍ଲେ ଆର୍ ତାପରେ ନିଜେ ନିଜେ ତାହିଁରୁ ଚେଷ୍ଟା କରି କରି ନିଜେ ଧାନ୍ ଅମଲ୍ କଲେ ଏ ମାନେ ତୁଁନ୍ ଶାଗ୍ ଏ ସବୁ ମାନେ କଲେ ଆର୍ ତାପରେ ଚାକିରି ନକିରି ବି କେନ୍ତା ପାଠସାଠ କାଁଣା ବୋଲିକରି ବି ନାଇଁ ଜାନୁଥିଲେ ବେଲେ ସେ ନିଜେ ନିଜେ ପାଠ୍ସାଠ୍ ବି ଜାଣିଲେ କେନ୍ତା କରି ଶିକ୍ଷା ପାଇବୁ ବେଇଲେ କେନ୍ତା କରି ପାଠ ପଢ଼ିମୁ ବୋଇଲେ କେନ୍ତା କରି ଚାଷ କର୍ମୁ ବୋଇଲେ ଆର୍ ନିଜେ ନିଜେ ସବୁ କିନି ନିଜେ ନିଜେ ପାଠ୍ସାଠ୍ ପଢ଼ିଲେ ଚାକିରି ନକିରି କଲେ ଚାଷ ବି ବହୁତ ହେଲା ଆରୁ ବୁଦ୍ଧିସୁଦ୍ଧି ବହୁତ ଜାନିଲେ ସେମାନେ ଆର୍ ତା'ର୍ ପରେ ଭଲ୍ସେ ରହଲେ ଘରେ ନିଜେ ନିଜେ ତୁନ ଶାଗ ତିଆରି କରି ବାରି ବଗିଚା କରି କରି ଏ ସବୁ ମାନେ ଉପାର୍ଜନ୍ କରି କରି ଭଲ୍ସେ ଏବେ ଦିନ କାଟୁଛନ୍